ସ୍ପୋର୍ଟ ସ୍ପୋର୍ଟରେ ଥିସି ଗେମ୍ ଯେନ୍ଟାକି କ୍ରିକେଟ୍ ବଲ୍ ହାଇ ଜମ୍ପ୍ ଲଙ୍ଗ୍ ଜମ୍ପ୍ ଅନେକ ପ୍ରକାର କିିସି ମୋର ପ୍ରିୟ ଖେଲ ହଉଛେ କ୍ରିକେଟ୍ ଖାଲି ଗୁଟେ ର ଅଛ ମୋର ପ୍ରିୟ ଖେଲ କ୍ରିକେଟ୍ ସେ କ୍ରିକେଟ୍ ମୁଁ ଖେଲ୍ସି ଛଅ ଛଅ ଅଛେ ଚେର୍ ଅଛେ ଛଅ ଚାର୍ ତ ମୁଁ ପିଟି ଧୁସି ଲାଗିଲାର୍ ଛଅ ଚାର୍ ପିଟୁ ଧୁସି ଆଉ ଗେମ୍ର ରୁଲ୍ସ୍ ବହୁତ ରୁଲସ ଦାଇତାଏ ହେ କିି ପଇଟବ ଆରୁ ଏଇଟା ମର ଟିକେ ନି ହେବା ଶାନ୍ତି ଶୃଙ୍ଖଳାରେଟି ଖେଲବ ଆରୁ ମୁଁ କହୁଛେ ଯେ ଗେମ୍ କ୍ରିକେଟ୍ ଗେମ୍ରେ ଯେନ୍ଟା ଏଗାର ଏଗାରଟା ପ୍ଲେୟାର୍ ସେସୁଁ ସେଦନ୍ କମ୍ ନେଇଁକ ଜହ ନିି ପୁରା ରୋଷ ଆରୁ ଦୁଇଟା ଅମପ୍ୟାର୍ ଥିବେ ଦୁଇଟା ଅମପ୍ୟାର୍ ଖେଲ୍ବି ହେଲ୍ମେଟ୍ ପିନ୍ଧି ସବୁ ଯେନ୍ତାକି ମିଲ୍ବାନି